ମୋତେ ବହି ପଢ଼ିବାକୁ ବହୁତ ଭଲ ଲାଗେ ମୁଁ ଅନେକ ଗୁଡ଼ିଏ ବହି ପଢ଼ିଛି ସେହି ଭିତରୁ ମୋତେ ମୋ କଥା ମୋ କାହାଣୀ ବହିଟି ବହୁତ ଭଲ ଲାଗେ କାଇଁନା ସେଇଟା ଆମ ନିଜ ବିଷୟରେ ହିଁ ଦେଇଛି ଆଉ ସେ ବହିରେ ଯେଉଁ ଦେଇଛି ସେଇଟା ହେଉଛି ଆମର ସତ୍ୟ ଘଟଣା ଉପରେ ଆଧାରିତ ସେ ଯେମିତିକି ଆମର ଡେଲି ଲାଇଫ ମାନେ ପ୍ରତ୍ୟେକ ଦିନ ଆମେ ଯେକୌଣସି ବିପଦର ସାମନା କରୁଛେ ସେ ବିପଦକୁ ଆମେ ପୁଣି ସଲ୍ଭ କରି ଆମେ ଦୁନିଆଁ ସହିତ କେମିତି ଖାପ ଖୁଆଇ ଚଳିବା ତ ସୁନ୍ଦର ସରଳ ଭାବରେ ଆମେ ମଣିଷ ଜୀବନକୁ ଜୀବନ ଜାପାନ କରିବା ତ ସେହି ବିଷୟରେ ସେ ବହିରେ ସବୁ ଦେଇଛି ତ ସେଥିପାଇଁ ମୋତେ ମୋ କଥା ମୋ କାହାଣୀ ବହିଟି ମୋତେ ବହୁତ ଭଲ ଲାଗେ